ହୁଁ ଆଜି ଶିବରାତ୍ରି କରିଛୁ ନା ମୁଁ କରୁନଥିଲି ଯେ ଘରେ କହିଲେ ବୋଲି ଏଥର କରିଦେଇଛି ଆଉ କ'ଣ କରିବା ମନ୍ଦିର କେମିତି ଯିବା ତୋର ମୋର ସାଙ୍ଗ ହୋଇକି ଗଲେ ଭଲ ହୁଅନ୍ତା ଆଉ ମଧ୍ୟ ରାତ୍ରିରେ ଯିବା ନା ମହାଦୀପ ମହାଦୀପ ଉଠିଲା ବେଳକୁ ଗୋଟିଏ କାମ କରିବା ଶୁଣୁ ଆମେ ପଳାଇଆ ଠିକ ଦୁଇଟା ବେଳେ ଯିବା ମହାଦୀପ ଉଠି ସାରିଲେ ଆମେ ପୁରା ଫେରିବା ନୂଆ ଡ୍ରେସ୍ ଆଣିଛି ସବୁ କରିଛି ଯେ କିନ୍ତୁ କେମିତି ଯିବା ଆମେ ଉପାସ ରହିଛେ ଚାଲି ଚାଲି ଏତେ ବାଟ କେମିତି ଯିବା ହଁ ହେଉ ତା'ହେଲେ ଆଉ ତୋ କଥା ମାନିକି ଚାଲି ଚାଲି ଯିବା ଆଉ ଫୁଲ ଧୂପ ଦୀପ ସବୁ ସେଠି ମିଳୁଛି ନା ଆମେ ଏଠୁ ନେଇକି ଯିବା ହଁ ହେଉ ତା'ହେଲେ ଆଉ ମୁଁ ଘରୁ ଆମ ଘରେ ନଡ଼ିଆ କଦଳୀ ଧୂପକାଠି ଅଛି ନେଇଯିବି ଆଉ ତୁ ଝୁଣା କର୍ପୁର ଦୀପ ଯେଉଁ ବଳିତା ହେରିକା ତୁ ନେଇକି ଯାଇଥିବୁ ଦୀପଟା ବି ନେବୁ ତୁ ମାଟିଦୀପ ନେଇଯିବା ହଁ ମାଟିଦୀପ ନେଇକି ଆମେ ଦୁଇଜଣ ଯାକ ତ ଗଲେ ସେଠି ଯେମିତି ଆମର ରାତି ଯାକ ଜାଳି ପାରିବା ବଡ଼ ଦୀପ ନେଇଥିବୁ ଆଉ ସେହି ଅନୁସାରେ ଆମେ ଜାଳିବା ଆସିବା ଆଉ ଠିକ ଅଛି ହେଉ